ହ୍ୟାଲୋ ଅଟୋ ଭାଇ କେଉଁଠି ଅଛ ଆଉ ତମର ପୁରା ଆମ ଘରକୁ ଆସିବା କଥା ଆମେ ତମକୁ ଦୁଇ ଘଣ୍ଟା ଧରିବା ଅପେକ୍ଷା କରୁଛୁ ଆମର ସମସ୍ତେ ବାହାରିକି ଅଛନ୍ତି ତମେ ଶୀଘ୍ର ଆସ ଶୀଘ୍ର ଆସିଲେ ଆମେ ସେଠି ବାହାଘର ଭୋଜି ଯିବା ପାଇଁ ଆମକୁ ଲେଟ୍ ହେଉଛି କେତେ ସମୟ ଲାଗିବ ତମକୁ ଆସିବା ପାଇଁ ଅନେକ ସମୟ ଆମେ ଅପେକ୍ଷା କରୁନି ଶୀଘ୍ର ଆସନ୍ତୁ ଆମେ ବାହାଘରକୁ ଯିବା